ମୁଁ ସୁରେନ ବେହେରା ମୁଁ ଜଣେ ଗରିବ ଶ୍ରେଣୀର ଲୋକ ମୋ ପରିବାରରେ ଆମେ ଆଠ ଜଣ ରହୁ ପରିବାର ମୁଖ୍ୟ ଦାୟିତ୍ଵ ମୋ ଉପରେ ମୋ ଜୀବିକା ହେଉଛି ମାଛ ମାରିବା ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ପରିବାର ଗରିବ କାରଣରୁ ମୁଁ ପାଠ ପଢ଼ିପାରିଲି ନାହିଁ ଯାହା ଫଳରେ ସରକାରୀ ଚାକିରିରୁ ବଞ୍ଚିତ ହେଲି ଏବଂ କୂଳ ବ୍ୟବସାୟକୁ ଆଦରି ନେଲି ମୁଁ ପ୍ରତ୍ୟେକ ଦିନ ରାତି ତିନିଟାରୁ ଉଠି ନଦୀକୁ ମାଛ ମାରିବାକୁ ଯାଏ ମୁଁ ଯାହାଫଳରେ ଘରକୁ ଘରକୁ ଧରି ଆସିଲା ବେଳକୁ ଆଠଟା ହୋଇଯାଇଥାଏ ସେହି ମାଛ ବିକି ଯାହା ପାଏ ମୋ ପରିବାର ଚଳେ ଏ ଆତ୍ୱାଧିକ ଯୁଗରେ କୀଟନାଶକ ପ୍ରଭାବ ଯୋଗୁଁ ନଦୀରେ ବେଶୀ ମାଛ ଦେଖାଯାଉ ନାହାନ୍ତି ଯାହାଫଳରେ ଦଶ କେଜି ଜାଗାରେ ତିନି କେଜି ମିଳୁଛି ସରକାରଙ୍କଠାରୁ କିଛି ସୁବିଧା ସହଯୋଗ ପାଇନାହିଁ ଯଦି ସରକାର ଡଙ୍ଗା ଖଣ୍ଡେ ଦିଅନ୍ତି ମୁଁ ଲାଭବାନ ହୁଅନ୍ତି ସରକାର ଯଦି ପାଣିରେ ମିଶୁଥିବା କୀଟନାଶକକୁ ନିୟମ କରି ବନ୍ଦ କରିଦିଅନ୍ତେ ପାଣିବି ବିଶୁଦ୍ଧ ହୁଅନ୍ତା ଏବଂ ମାଛବି ଅଧିକ ମରନ୍ତେ